ହଁ ମୁଁ ଭାବୁଛି ସମ୍ବାଦ ଗଣମାଧ୍ୟମ ଗ୍ରାମ ଅଞ୍ଚଳରେ ବିଭିନ୍ନ ବିଷୟ ବିଷୟରେ ଦେଖାଦିଏ ଯେମିତି କି ଗ୍ରାମ ଅଞ୍ଚଳରେ କିଛି ଯଦି ଘଟଣା ହେଇଗଲା ତାହେଲେ ସେ ସବୁର ସାମ୍ବାଦିକମାନେ ଯାଇକି ତାର ତଦାରଖ କରନ୍ତି ଯେମିତି ଗାଁ'ରେ ଘରପୋଡ଼ି ହେଲା କିଏ କାହାକୁ ମାରିଦେଲା ଏମିତି ସବୁ କିଛି ଘଟଣା ଯାଇକି ସେମାନେ ଟିକନିକ ଖବର ଦେଖିଥାନ୍ତି ଆଉ ବୁଝିଥାନ୍ତି କାହାକୁ କିଏ ମାରିଛି ତା'ର ସବୁକିଛି ଟିକନିକ ଭାବରେ ସେମାନେ ଦେଖିଥାନ୍ତି ସେଇ ଜାଗାରେ ରହିକି ଏହିଭଳି ବିଭିନ୍ନ ସବୁ ଘଟଣା ଗଣମାଧ୍ୟମମାନେ ତାଙ୍କ ସମ୍ବାଦରେ ପରିବେଷଣ କରିଥାନ୍ତି ଗଣମାଧ୍ୟମରେ ଆଲୋଚନା ହେଉନଥିବା ଏମିତି କିଛି ବି ପ୍ରସଙ୍ଗ ସବୁ ଅଛି ଯେମିତି କି ଭୋଟ୍ ସମୟରେ ନେତାମାନେ ଆସିବେ ଭୋଟ୍ ପାଇଁ ରାତା ରାତି ପଇସା ମଧ୍ୟ ଦିଅନ୍ତି ଆଉ ମଦ ମଧ୍ୟ ଦିଅନ୍ତି ସେହି ସବୁକୁ ଗଣମାଧ୍ୟମ ଅଛନ୍ତି କିଛିଟା ସେମାନେ କେବେ ହେଲେ ତାଙ୍କ ଖବର ଦେଖାନ୍ତିନି ଏହି ବିଷୟରେ